ଛୋଟବେଳୁ ସମାଜରେ ଘଟି ଯାଉଥିବା ନାରୀମାନଙ୍କ ଉପରେ ଘଟଣା ଦୁର୍ଘଟଣାକୁ ଦେଖିକି ତାଙ୍କ ସେମାନଙ୍କ ଉପରେ କିଛି ଭଲ କାର୍ଯ୍ୟ କରିବାକୁ ମୋର ବହୁତ ଆଗ୍ରହ ଥିଲା ଯାହା ବି ହେଉ ଏବେ ମହିଳା ସଶକ୍ତିକରଣ ହେବା ଫଳରେ ଆମେ ମହିଳା ମିଶନ୍ ଶକ୍ତିରେ କାମ କରୁଛୁ ଆଉ କାମ କରିବା ଦ୍ୱାରା ଆମେ ନାରୀମାନଙ୍କ ସଶକ୍ତିକରଣ ଉପରେ ହେଉ କିମ୍ବା ନାରୀମାନଙ୍କର ସୁରକ୍ଷା ଦାୟିତ୍ୱ ବାବଦରେ କିଛି ଗୋଟେ କାମ କରିପାରୁଛୁ ସେଇଥିପାଇଁ କି ମୋତେ ଆନନ୍ଦ ମିଳେ ଲୋକମାନଙ୍କର କେତେ କେତେ ଭଲ ନାରୀ ଯେଉଁମାନେ ଉଚ୍ଚ ପଦବୀରେ ଥାଇ ନାରୀମାନଙ୍କୁ ସୁରକ୍ଷା ଦେଉଛନ୍ତି ଯେମିତି ମହିଳା କମିଶନ୍ ହେଉ ଆମର ପରିବାର କୋର୍ଟ୍ ମାଧ୍ୟମରେ ଯେମିତି ନାରୀମାନଙ୍କୁ ନ୍ୟାୟ ମିଳୁ ଏ ସବୁ କଥା ଦେଖିଲା ପରେ ବହୁତ ମୋତେ ପ୍ରେରଣା ଦିଏ ନାରୀମାନଙ୍କ ବିଷୟରେ କିଛି କରିବା ପାଇଁ ଆଉ ଛୋଟବେଳରୁ ତ ଆକାଂକ୍ଷା ଥିଲା କି ନାରୀ ମାନଙ୍କ ଉପରେ କିଛି କରିବାକୁ ନାରୀ ସଶକ୍ତିକରଣ ହେବା ମିଶନ୍ ଶକ୍ତି ହେଉ ନାରୀ ଶକ୍ତି ପାଇଁ ବିଭିନ୍ନ ମହିଳାମାନଙ୍କର ଯେଉଁ କାର୍ଯ୍ୟନୁଷ୍ଠାନ ମାନଙ୍କରେ ଆମେ କାମ କରୁଛୁ ସେଇଗୁଡ଼ା ଆମକୁ ପ୍ରେରଣା ଦେଉଛି ଯାହା ହେଉ ଭଗବାନଙ୍କ ଆଶୀର୍ବାଦ ଆଉ ଲୋକମାନଙ୍କର ଭଲପାଇବା ଥିଲେ ଆମେ ଆଗକୁ ବି ଏଇ କାମ କରିବାକୁ ମାନେ ଉପଯୁକ୍ତ ହେବୁ ବୋଲି ମୁଁ ଭାବେ